ମୋ ଜୀବନରେ ଏକ ଗୁରୁତ୍ୱପୂର୍ଣ ସମୟ ଥିଲା ଯେତେବେଳେ ମୁଁ ମୋର ସ୍ନାତକ ପଢ଼ା ସମାପ୍ତ କରିଥିଲି ଏବଂ ଉଚ୍ଚ ଶିକ୍ଷା ପାଇଁ ଆଶାୟୀ ଥିଲି ମୋତେ ସେଥି ମଧ୍ୟରୁ ଗୋଟିଏ ରାସ୍ତାକୁ ଚୟନ କରିବାର ଥିଲା ମୁଁ ବହୁତ ବ୍ୟଖିତ ଏବଂ ବ୍ୟାକୁଳ ଥିଲି କିନ୍ତୁ ମୁଁ ନିଜେ ଚିନ୍ତା କରିପାରିନଥିଲି କୌଣସି ରାସ୍ତାରେ ଯିବି ବୋଲି ବିଭିନ୍ନ ଲୋକଙ୍କର ବିଭିନ୍ନ ମତ ଥିଲା କିଏ କହୁଥିଲେ ଏଇ ପାଠ୍ୟକ୍ରମଟି ପଢ଼ି ଦେ ଭଲ ଚାକିରି ମିଳିବ ଅନ୍ୟ କେତେ ଜଣ କହୁଥିଲେ ନାହିଁ ସେଇ ପାଠ୍ୟକ୍ରମଟି ପଢ଼ି ଦେ ଭଲ ଚାକିରି ମିଳିବ ନାନା ମୁନିଙ୍କର ନାନା ମତ ପରି ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାରର ମତ ଦେଉଥିଲେ କିନ୍ତୁ ସେତେବେଳେ ମୋର ବାପା ହିଁ ମୋତେ ଠିକ୍ ରାସ୍ତାକୁ ଦେଖେଇଥିଲେ ଏବଂ ଉଚ୍ଚ ଶିକ୍ଷା କରିବାରେ ମୋର ଚୟନ କରିବା ପାଇଁ ମୋତେ ସାହାଯ୍ୟ କରିଥିଲେ